ଆମେ ଜାନ ଆମେ ଜାଣୁ ପୃଥିବୀରେ ବହୁତ ପ୍ରକାରର ଭାଷା ପ୍ରଚଳିତ ଭାରତ ବର୍ଷରେ ଏହିଭଳି ଭା ଏହିଭଳି ଭାବରେ ବିଭିନ୍ନ ପ୍ରକାର ଭାଷା ଦେଖିବାକୁ ମିଳିଥାଏ ଇଂରାଜୀ ଜର୍ମାନ୍ ଚୀନ୍ ଫରାସୀ ଜାପାନ୍ ଓ ହିନ୍ଦୀ ଏ ସବୁ ହେଉଛି ପୃଥିବୀର କେତେଗୁଡ଼ିକ ଭାଷାର ଉଦାହରଣ ମୁଖ୍ୟତଃ ଭାଷା କହିଲେ ନିଜର କଥାକୁ ଅନ୍ୟ ନିକଟରେ ନିଜ ଚିନ୍ତାର ପରିପ୍ରକାଶ ବା ପର ପରସ୍ପର ସହ ସମ୍ପର୍କ ପ୍ରତିଷ୍ଠା ଏ ଏ ଅନ୍ୟର ଉଦ୍ଦେଶ୍ୟ ଉପଲବ୍ଧି ଏ ସବୁ ଭାଷା ଦ୍ୱାରା ସମ୍ଭବ ହୋଇଥାଏ ପୂର୍ବକାଳରେ ସଂସ୍କୃତ ଭାଷାର ବିଶେଷତ୍ୱ ଥିଲା ଏହି ଭାଷା ସଂସ୍କୃତ ଭାଷା ହେଉଛି ସର୍ବ ପୂରାତନ ଭାଷା ଆମର ଏହି ସଂସ୍କୃତ ଭାଷାରୁ ଅନେକ ଭାଷା ସୃଷ୍ଟି ହେଇଛି ଯେମିତି କି ଓଡ଼ିଆ ଓଡ଼ିଆ ଆଞ୍ଚଳିକ ଭାଷା ଉପଭାଷା ଲିପି ଇତ୍ୟାଦି ସେଥିମଧ୍ୟରୁ ଆମେ ଜାଣୁ ଯେ ଏ ଆମେ ଜାଣୁ ଆମେ ଜାଣୁ ଯେ ଭାଷାର ପରିବର୍ତ୍ତନ ସାମାଜିକ ସଂସ ସାମାଜିକ ସାଂସ୍କୃତିକ ଐତିହାସିକ କାରଣ ଦ୍ୱାରା ଘ ଘଟି ଯେତେବେଳେ ଅନ୍ୟ ଏକ ଭାଷାର ଉତ୍ପନ୍ନ ହୁଏ ତାହାକୁ ଆମେ ଉପଭାଷା କହିଥାଉ ଏହି ଏହି ଉପଭାଷା ମଧ୍ୟ ସଂସ୍କୃତରୁ ଆସିଛି